ମୋତେ ଫଟୋ ଉଠାଇବାକୁ ବହୁତ ଭଲ ଲାଗେ ଆଉ ଏବେ ତ ସମସ୍ତଙ୍କ ପାଖରେ ମୋବାଇଲ୍ ବା ଅଛି ବିଭିନ୍ନ ଭଲ ଭଲ ଜାଗା ସିନେରୀ ସୁନ୍ଦର ବଗିଚା ବିଭିନ୍ନ ସୁନ୍ଦର ସୁନ୍ଦର ଜାଗାରେ ମଧ୍ୟ ଫଟୋ ଉଠା ହୋଉଛି ଉଠାଇବାକୁ ବହୁତ ଭଲ ଲାଗେ ଆମର ଗାଁ ପାଖୁ ଶହେ କୋଡ଼ିଏ କିଲୋମିଟର ଗୋଟେ ମନ୍ଦିର ଅଛି ସେଠିରେ ମାଆ କିତେଶ୍ୱରୀ କିତେଶ୍ୱରୀ ମାଆ ବାସ କରନ୍ତି ସେଠିରେ ଆମେ ଯାଇଥିଲୁ ଆମ ପରିବାର ସାଙ୍ଗରେ ସମସ୍ତେ ମିଳିମିଶି ଯାଇଥିଲୁ ଓ ଗାଡ଼ି ଗାଡ଼ି ଯାଇ ଦୁଆରସେଣି ପାଖରେ ପହଞ୍ଚିଲା ଆମେ ସେଠି କିଛି ସମୟ ସେଠି ଦୁଆରସେଣି ମାଆଙ୍କୁ ଆମେ ମୁଣ୍ଡିଆ ମାରିଲୁ ଦର୍ଶନ କରିଲୁ ଆଉ କିଛି ମଧ୍ୟ ଫଟୋ ହିଁ ଉଠାଇଥିଲୁ ତା'ପରେ ଆମେ ଆଗକୁ ପାହାଡ଼ ରାସ୍ତା ଦେଇ ଗଲେ ଆଉ ତା'ପରେ ପହଁଚିଲା କିତେଶ୍ୱରୀ ମାଆଙ୍କ ମନ୍ଦିର ସେଠିରେ ଆମେ ଓଲ୍ହେଇ ଗାଡ଼ିରୁ ଓହ୍ଲେଇ ଦେଖିଲୁ ବିଭିନ୍ନ ବଢ଼ିଆ ବଢ଼ିଆ ଦୋକାନ ସବୁ ବସିଥିଲା ମେଳା ଜିନିଷ ବହୁତ ସୁନ୍ଦର ସୁନ୍ଦର ସବୁ ଜିନିଷ ଯେପରି ପଥରର ଦୀପ ଶଙ୍ଖ ଚନ୍ଦନ ପେଡ଼ି ଅନ୍ୟ ସବୁ ବହୁତ ବହୁତ ଜିନିଷ କାନଫୁଲ ହାର ପଥରର ସବୁ ଜିନିଷ ସେଠି ବିକ୍ରି ହେଉଥିଲା ଆମେ ସବୁ ମଧ୍ୟ କିଣିଲୁ ଆଉ ତା'ପରେ ଆମେ ମାଆଙ୍କ ଦର୍ଶନ ପାଇଁ ଆଗକୁ ବାହାରିଲୁ ସେଥିରେ ଦେଖିଲୁ ଗୋଟିଏ ବଢ଼ିଆ ସୁନ୍ଦର ଗାର୍ଡ଼ନ୍ ହେଇଥିଲା ପାର୍କ ଭଳିଆ ସେଠି ମଧ୍ୟ ଆମେ ବହୁତ ଫଟୋ ଉଠାଇଲୁ ଚାରିଆଡ଼େ ସବୁଜ ସୁନ୍ଦର ବଢ଼ିଆ ଫଟୋ ଉଠିଲା ଆହୁରି ଇଚ୍ଛା ହେଉଥାଏ ଯେ ଆମେ ଆସିବା ଆସିବା ପାଇଁ ଇଚ୍ଛା ହେଉନଥାଏ ସେଇଠି ରହିକି ଫଟୋ ସବୁବେଳେ ଉଠାଇବା ପାଇଁ ଇଚ୍ଛା ହେଉଥାଏ ମାଆଙ୍କୁ ମାଆଙ୍କ ମନ୍ଦିର ବହୁତ ସୁନ୍ଦର ଥିଲା ଆଉ ସେଠି ଗୋଟେ ମାନେ ପଥର ଲୁହା ଭଳିଆ ଅଛି ତା ଚାରିପଟେ ଘୁରି ଘୁରିଲୁ ଓ ସେଠିରେ ମଧ୍ୟ ସେଥିରୁ ମଧ୍ୟ ଫଟୋ ଉଠାଇଲୁ ଆମେ ଆଉ ସେଇ ପାଖରେ ଗୋଟିଏ ଶିବଙ୍କର ଶିବ ପାର୍ବତୀଙ୍କର ବହୁତ ବଡ଼ ମୂର୍ତ୍ତି ଅଛି ସେଠି ବହୁତ ବଢ଼ିଆ ଫଟୋ ଉଠାଇଲୁ ଆଉ ବହୁତ ସୁନ୍ଦର ମଧ୍ୟ ଦେଖାଯାଉଥିଲା